ଛଅଟି ଋତୁ ମଧ୍ୟରେ ଆମର ପ୍ରିୟ ଋତୁ ହେଲା ବର୍ଷା ଋତୁ ବର୍ଷା ଋତୁ ହେଉଛି ମାନେ ହୃଦୟକୁ ମାନେ ବହୁତ କିଛି ଖୁସି ଦିଏ ଏବଂ ଆମ ଚାଷୀ ଭାଇମାନଙ୍କର ଉଲ୍ଲାସରେ ଭରି ଦିଏ ଯେତେବେଳେ ଶୁଖିଲା ପଡ଼ିଥାଏ ଜମି ମାନେ ସବୁ କିଛି ଖାଇବାକୁ ଲୋକ ପାଉ ନଥା'ନ୍ତି ସେତେବେଳେ ବର୍ଷା ହୁଏ ପାଣି ଟୋପାଏ ପିଇବାକୁ ମଧ୍ୟ ଇଚ୍ଛା କରୁଥିଲେ ମିଳିନଥିବାରୁ ଏବେ ଯେଉଁ ବର୍ଷା ଋତୁରେ ବର୍ଷାଟା ହୋଇଥାଏ ସେତେବେଳେ ଯେତେବେଳେ ଛପନ କୋଟି ଜୀବ ପାଣି ପିଇଥା'ନ୍ତି ସବୁ ଜୀବ ମଧ୍ୟ ଆକୁଳରେ ଏବେ ମାନେ ପାଣି ପିଇକରି ସନ୍ତୁଷ୍ଟ ହେଇଥା'ନ୍ତି ତା' ପଛେ ଖାଦ୍ୟ ଯେଉଁ ଆମେ ଚାଷକାମ କରୁ ସେଇ ଖାଦ୍ୟ ଉପରେ ଲକ୍ଷ ଲକ୍ଷ ଲୋକ କୋଟି କୋଟି ଲୋକ ନିର୍ଭର କରନ୍ତି ସମସ୍ତଙ୍କର ମୁହଁରେ ହସ ଫୁଟିଥାଏ ଖାଇବା ପାଇଁ ସମସ୍ତେ ଆଶା କରିଥା'ନ୍ତି ସେହି ବର୍ଷା ଋତୁରେ ଆମେ ଭିଜି ଭିଜିକା ମାନେ ବର୍ଷା ହେଉଥାଏ ଚାଷ କରିବାକୁ ପସନ୍ଦ କର କରୁ ଆଉ ଚାଷ କାମକୁ ଆମେ ସବୁବେଳେ ଧ୍ୟାନ ଦେଉ ଆଉ ଭଲରେ କରୁ ଆଉ ସମସ୍ତଙ୍କର ମନରେ ଖୁସି ଦେଖିବାକୁ ଚାହୁଁ ଆଉ ନିଜେ ମଧ୍ୟ ଖୁସିରେ ରହିବାକୁ ଚାହୁଁଛୁ ଆଉ ଏଇଥି ପାଇଁ ବର୍ଷା ଋତୁଟା ଭଲ ଲାଗେ ଆଉ ଏହି ବର୍ଷା ଋତୁରେ ଆମର ଜଗନ୍ନାଥ ମହାପ୍ରଭୁ ବଳଭଦ୍ର ସୁଭଦ୍ରା ମାତାଙ୍କର ଯେଉଁ ଦର୍ଶନ କରିବାକୁ ମିଳେ ଆହୁରି ମଧ୍ୟ ଖୁସି ଲାଗେ